ନା ସେହିଭଳି କିଛି ନୁହଁ ସମ୍ବାଦ ଗ୍ରାମ ଗଣମାଧ୍ୟମର ଗ୍ରାମାଞ୍ଚଳର ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଅ ତା' ଛଡ଼ା ମଧ୍ୟ ସହରାଞ୍ଚଳର ବିଭିନ୍ନ ଘଟଣାକୁ ଗ୍ରାମାଞ୍ଚଳର ଘଟଣା ସହିତ ଘଟଣା ସହିତ ପ୍ରସ୍ତୁତ କରିଥାଏ ଓ ସେମାନଙ୍କ ଭିତରେ ସାମଞ୍ଜସ୍ୟ ମଧ୍ୟ ରକ୍ଷା କରିଥାଏ ଯାହାଫଳରେ କିନ୍ତୁ ସମ୍ବାଦର ଆଞ୍ଚଳିକ ଆଞ୍ଚଳିକ ଆଞ୍ଚଳିକ ପ୍ରସଙ୍ଗ ଗୁଡ଼ିକ ଯେଉଁ ଦେଖାଏ ତାହା ଗ୍ରାମାଞ୍ଚଳରେ ଅଧି ଗ୍ରାମାଞ୍ଚଳର ପ୍ରସଙ୍ଗ ସେହିଥିରେ ଅଧିକ ଥାଏ ଥାଏ ଯାହାଫଳରେ ସାଧାରଣ ଲୋକଟିଏ ନିଜ ଗ୍ରାମର ସାଧାରଣ ସମ୍ବାଦକୁ ବା ନିଜ ଗ୍ରାମର କିଛି ଭଲ କାମକୁ ଲୋକଲୋଚନକୁ ମଧ୍ୟକୁ ଆଣିବା ଦ୍ୱାରା ବା ଲୋକଲୋଚନ ଦ୍ୱାରା ଆବୃତ୍ତ ହୁଏ ସବୁ ଲୋକମାନେ ଜାଣନ୍ତି ଯାହାଫଳରେ ନିଜକୁ ଖୁସି ଅନୁଭୂତ ଅନୁଭବ ହେଇଥାଏ ଗଣମାଧମରେ ଏହା ମଧ୍ୟ ଆଲୋଚନା ହୋଇଥାଏ ଯାହାକି ଲୋକମାନେ ସାଧାରଣ ଗ୍ରାମାଞ୍ଚଳର ଲୋକମାନେ ବିଶ୍ୱ ଦରବାରରେ ଚିରବନ୍ଦନ ହୋଇପାରନ୍ତି